ଆମ ଜିଲ୍ଲାରେ ବିଭିନ୍ନ ପ୍ରକାର ପର୍ବ ପର୍ବାଣି ପାଳନ କରାଯାଇଥାଏ ସେଥିମଧ୍ୟରୁ କୁମାର ପୂର୍ଣ୍ଣିମା ରଜ ପ୍ରଥମାଷ୍ଟମୀ ଏବଂ ଭାଲୁକାଣି ଓଷା ଏବଂ ରଜ ପ୍ରସିଦ୍ଧ ଏଥି ମଧ୍ୟରୁ ଆମେ କୁମାର ପୂର୍ଣ୍ଣିମା ଝିଅମାନଙ୍କର ଓଷା ହୋଇଥାଏ ସେହି କୁମାର ପୂର୍ଣ୍ଣିମାରେ ଆମେ ମିନିମମ୍ ଚାରି ପାଞ୍ଚ ଜଣ ମିଶିକି ଆମେ ଓଷା କରିଥାଉ ଏବଂ ଆଉ ମଧ୍ୟ ରଜ ରଜ ପର୍ବରେ ମଧ୍ୟ ଏକାଠି ହୋଇ ପାଳନ କରିଥାଉ ରଜ ରଜ ପର୍ବରେ ଆମେ ତିନି ଦିନି ତିନି ଦିନି ଆମେ ରଜ ପାଳୁ ସେହି ତିନି ଦିନ ଯାକ ଆମେ ମିଶିକି ଯେ ଚାରି ପାଞ୍ଚ ଜଣ ମିଶିକି ଦୋଳି ଖେଳିଥାଉ ପିଠା ଖାଇଥାଉ ଏବଂ ନୁଆଁ ଡ୍ରେସ ପିନ୍ଧିଥାଉ ଏବଂ ଅନେକ ପ୍ରକାର ଖେଳ ଖେଳିଥାଉ ଦୋଳି ଖେଳିଥାଉ ଏବଂ ଆମେ ବିଭିନ୍ନ ପାଳନ ପାଳୁଥାଉ